କେଉଁଝର ଜିଲ୍ଲାରେ ଜଳବାୟୁ ଭଲ ରୁହେ ଥଣ୍ଡା ରୁହେ ଜଳବାୟୁ ଥଣ୍ଡା ଲାଗେ ଭଲ ରହିବା ପାଇଁ ଭଲ ଲାଗେ ଖରାଦିନେ ଟିକେ ଅଧିକ ଗରମ ହେଉଛି ଘରୁ ଭାରି ହେଉନି ଖରାବେଳେ ବହୁତ କଷ୍ଟ ହେଉଛି ଗାଡ଼ିଘୋଡ଼ା ବହୁତ ଚାଲୁଛି ମାଇନ୍ସ୍ ଆମର ଆଇରନ୍ ଯାଉଛି ସେଥିପାଇଁ ବହୁତ ଗରମ ହେଉଛି ଶୀତ ଦିନେ ବହୁତ ଥଣ୍ଡା ପଡ଼େ ଶୀତ ବି ହୁଏ ଭଲ ଲାଗେ ବି ରହିବା ପାଇଁ ବର୍ଷା ଦିନେ ବି ବର୍ଷା ଭଲ ହୁଏ ଗଛପତ୍ର ଜଙ୍ଗଲ ଅଛି ଭଲ ଜଳବାୟୁ କେଉଁଝର ଋତୁ ପରିବର୍ତ୍ତନ ହେଲେ ଋତୁ ଠିକ୍ ଖରାଦିନେ ଖରା ହୁଏ ଶୀତଦିନେ ଶୀତ ହୁଏ ବର୍ଷା ଦିନେ ବର୍ଷା ହୁଏ ଗ୍ରୀଷ୍ମ ଦିନେ ବହୁତ ଆଦ୍ର ବହୁତ ଗରମ ପ୍ରବଳ ହୁଏ ଗ୍ରୀଷ୍ମ ଦିନେ ଘରୁ ବାହାରି ହୁଏନି ଦଶଟା ହେଲେ ଘରୁ ବାହାରି ହୁଏନି ତିନିଟା ଚାରିଟା ପର୍ଯ୍ୟନ୍ତ ଘରୁ ବାହାରି ହୁଏନି ଯୁଆଡ଼େ ଯାଉ ଛତା ନେଇକି ଯାଉ ପାଣି ନେଇକି ଯାଉ ଓଦା କପଡ଼ା ମୁଣ୍ଡରେ ଟାଉଲିଆ ପକାଉ ଭଲ ଆମେ ଯାଉ ନିଜ ସୁରକ୍ଷିତ ନେଇକି ଯାଉ ଯଦି ଦେହ ସନ୍ ଷ୍ଟ୍ରୋକ୍ ହେଲା ସନ୍ ଷ୍ଟ୍ରୋକ୍ ହୁଏ ମେଡ଼ିକାଲ୍ ଯାଉ ଓ ଆର ଏସ୍ ପାଣି ପିଉ ଡକ୍ଟର୍ ସାଲାଇନ୍ ଲଗାନ୍ତି ବହୁତ ଜଳବାୟୁ ଭଲ ବି ରୁହେ ଶୀତଦିନେ ଆମର କେଉଁଝର ଟିକେ ଥଣ୍ଡା ଜଳବାୟୁ ଖରାଦିନେ ଟିକେ କଷ୍ଟ ଲାଗେ ବର୍ଷା ଦିନେ ବି ବର୍ଷା ହୁଏ ନଦୀନାଳ ବହୁତ ଆସେ ବର୍ଷା ଦିନେ ବି ନଦୀନାଳ ଆସେ ରହିବା ପାଇଁ ନଦୀ ଭାଙ୍ଗି ବନ୍ଦ ଭାଙ୍ଗିଗଲେ ବହୁତ ଅସୁବିଧା ହୁଏ ବିପଦ ବହୁତ ହୁଏ ସହାୟତା ସରକାର ତରଫରୁ ମିଳେ ବନ୍ୟା ଅଞ୍ଚଳ ଆମର ମାଇକ୍ ଆନାଉନ୍ସ କରନ୍ତି ଆସିକି ସରକାର ତରଫରୁ ଆଜି ନଦୀ ଆସିବ ପାଣି ଆସିବ ଆମେ ସେ ଏକତ୍ର ଗୋଟେ ଜାଗାକୁ ଉଚ୍ଚ ଜାଗାକୁ ପଳଉ ସେଠି ରହୁ ନଦୀ ପାଣି ଛାଡ଼ିଗଲେ ଆମେ ଆସୁ ଯାହା ଘର ଦ୍ୱାରା ଭାଙ୍ଗିଯାଇ ଥିବ ଥଇଥାନ କରିକି ଆଶାପତ୍ର ରଖୁ ଘର କରୁ ଗର୍ମେଣ୍ଟ୍ ତରଫରୁ ଆମକୁ କିଛି ଜିନିଷ ମିଳେ ଆମର ବାତ୍ୟା ପାଇଁ ବନ୍ୟାଞ୍ଚଳ ପାଇଁ ମିଳେ ଏସବୁ ଅସୁବିଧା ହୁଏନି ଆଉ କିଛି ଅସୁବିଧା ହୁଏନି ଆମ ଯୋଉ ସମୟରେ ଋତୁ ଠିକ୍ ଟାଇମ୍ରେ ଋତୁ ବର୍ଷା ବେଳେ ବର୍ଷା ହୁଏ ଖରାଦିନେ ଖରା ହୁଏ ଶୀତଦିନେ ଶୀତ ହୁଏ ଭଲ ଲାଗେ ବେଶି ଗରମ ହୁଏନି ବେଶୀ ବି ଥଣ୍ଡା ହୁଏନି ଠିକ୍ ଟାଇମ୍ରେ ଠିକ୍ ସମୟ ହୁଏ ଆଉ